ମୁଁ ଭାବୁଛି ଓଡ଼ିଆଭାଷା ଗଣମାଧ୍ୟମ ଓ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ବ କରୁଛି କାହିଁକିନା ଦେଖନ୍ତୁ ଓଡ଼ିଆଭାଷା ଏମିତି ମାନେ ଆମର ଯେତିକି ଗଣମାଧ୍ୟମ ରହୁଛି ଟେଲିଭିଜନ ହେଲା ରେଡ଼ିଓ ହେଲା କିବା ଆପଣଙ୍କର ଯେଉଁ ନିଉଜ୍ ପେପର୍ ତାମାନେ ସମ୍ବାଦପତ୍ର ତା ମାଧ୍ୟମରେ ଓଡ଼ିଆଭାଷରେ ଯେଉଁଗୁଡ଼ା ବାହାରୁଛି ଯେମତି ଆମର ଓଡ଼ିଆ ନିଉଜ୍ ଚ୍ଯାନେଲ ହେଇଗଲା ଆମେ ବହୁତ କିଛି ଜାଣିପାରୁଛୁ ତେଣୁ ଓଡ଼ିଆଭାଷା ଗଣମାଧ୍ୟମ ଶିକ୍ଷାବ୍ୟବସ୍ଥାରେ ତ ଯଥେଷ୍ଟ ପ୍ରତିନିଧିତ୍ବ କରୁଛି ଆଜି ଓଡ଼ିଆ ଯାଇ କେଉଁଠି କେଉଁ ଜାଗାରୁ ଯାଇ କେଉଁଠି ପହଁଚିଲେଣି ଆଉ ଓଡ଼ିଆଭାଷା ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ପ୍ର ଭାବରେ ଭଲଭାବରେ ପ୍ରଚଳିତ ହେଲାଣି ତେଣୁ ସେଥିରେ ତ ଦିମତନାହିଁ ଓଡ଼ିଆଭାଷା ନିଶ୍ଚିତ ଭାବରେ ଗଣମାଧ୍ୟମ ଶିକ୍ଷାବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ଵ କରୁଛି